ଭାରତୀୟ ଚାକିରି ସଂସ୍ଥାରେ ଏବେ ବହୁତ ଅସୁବିଧାର କାରଣ ଦେଖିବାକୁ ମିଳୁଛି କାହିଁକି ନା ବେକାରୀ ସଂସ୍ଥା ବୃଦ୍ଧି ପାଇବାରେ ଲାଗିଛି ବେକାରୀ ସଂସ୍ଥା ବୃଦ୍ଧି ପାଉଛି ସେଥିପାଇଁ ଚାକିରି ଏଥିରେ ଉଦାହରଣ ଯଦି ଚାକିରି ଦଶଟା ଚାକିରି ବାହାରୁଛି ସେଥିରେ ଆବେଦନ କରୁଛନ୍ତି ଶହେ ଜଣ ଯେଉଁଥିପାଇଁ ଚାକିରି ସଂସ୍ଥାରେ ଆହ୍ୱାନ କରିବା ପାଇଁ ବହୁତ ଅସୁବିଧା ହେଉଛି ଦଶ ଜଣ ଚାକିରି ପାଉଛନ୍ତି ଆଉ ନବେ ଜଣ ଚାକିରି ପାଉନାହାନ୍ତି ଏଥିପାଇଁ ଏଇ ଅଭିଯୋଗ ମଧ୍ୟ କରୁଛନ୍ତି ନେଇ ନିଜେ କିଛି ବ୍ୟବସାୟ କରିବା ନିତ୍ୟାନ୍ତ ଆବଶ୍ୟକ ଚାକିରିକୁ ଆଶା କରି କିଛି ଲାଭ ନାହିଁ ତେଣୁ ମୁଁ ନିଷ୍ପତ୍ତି ନେଇ ସାରିଛି ଯେ ମୁଁ ଚାକିରିକୁ ଆଶା କରିବିନି ମୁଁ ବ୍ୟବସାୟ ହିଁ କରିବି ଏହା ହିଁ ଚାକିରୀ କ୍ଷେତ୍ରରେ ଅସୁବିଧାର ମୁଖ୍ୟ କାରଣ